ହଁ ଆଜିକାଲି ଯେଉଁ କମ୍ପୁଟରରେ ବାଘ ଭୟଭୀତ ଚିତ୍ର ଦେଖାଯାଉଛନ୍ତି ପିଲାମାନଙ୍କୁ ଯେଉଁ କାର୍ଟୁନ୍ ଦେଖଉଛନ୍ତି ସେ ସେଇଥିରେ ପିଲାମାନେ ଦେଖିକି ଖୁସି ହଉଛନ୍ତି ସ୍ଵତନ୍ତ୍ର ବାଘ କତିକି ନ ଯାଇ ଏମାନେ ବି ସୁଦା ସ୍ଵତନ୍ତ୍ର ବାଘ ଭାଲୁ ଚିତ୍ର ଦେଖି ତା ଆଗୁରୁ ସେ ସତର୍କ ହେଇଯାଉଛନ୍ତି ଆଉ ବାଘ ଭାଲୁ ପ୍ରକୁତ ବାଘ ଭାଲୁ କି ପଶୁ ଜନ୍ତୁ ପାଖକୁ ଯିବାକୁ ଆଉ ଇଚ୍ଛା କରୁନାହାଁନ୍ତି